ଆମ ରାଜ୍ୟରେ ବହୁତ ପ୍ରକାର ପରିବହନ ହେଉଛି ଗାଡ଼ି ଭଡ଼ା ସେ ସବୁ ଭଲ ଆମର ଏଇଠି ରାସ୍ତାର ବି ସୁବିଧା ଅଛି ଆଉ ଯେଉଁଠି ନାହିଁ ସେଇଠି ବି ରାସ୍ତା କାମ ଚାଲିଛି ସମୁ ସବୁଆଡ଼େ ଯିବା ପାଇଁ ସୁବିଧା ଅଛି ଆଉ ବିଭିନ୍ନ ପ୍ରକାର ରାସ୍ତାର ବି ସୁବିଧା ଅଛି ଆଉ ଭାରତରେ ଭାରତରେ ଯାତ୍ରା କରିବାର ଅନୁଭୂତି ବି ଅଲଗା ଆମର ଏଇଠି ବହୁତ ପ୍ରକାର ବୁଲିବାର ସ୍ଥାନ ଅଛି ତୀର୍ଥସ୍ଥଳୀ ଅଛି ବହୁ ପ୍ରକାର ଅଛି ଜାଗା ବୁଲିବା ପାଇଁ ରୋଡ଼୍ ବି ଭଲ ଆମର ଏଠି ଯାତ୍ରା ପାଇଁ ଗାଡ଼ି ସବୁ ମଟର ସୁବିଧା ବି ଅଛି ସବୁ ଭଲ ଅଛି ଆଉ